ଏବେ ତ ଗରମ ଦିନ ଆସିଲାଣି ଆଉ ଆମ ଏଇ ଘର ପାଖରେ ଜଣେ ତାଙ୍କର ଆଣିଥିଲେ ଗୋଟିଏ ଫ୍ୟାନ୍ ମାନେ ଭଲ ପଡ଼ିଲା ତାଙ୍କର ଆଉ ତାଙ୍କର ଫ୍ୟାନ୍ ଦେଖିକି ମୁଁ ଗୋଟିଏ ଯାଇକି ଆମର ଏଇ କୁଷ୍ଟାରୁ ଗୋଟିଏ ଆଣିଥିଲି ଆଉ ତିନିହଜାର ଟଙ୍କା ଦେଇକି ଆଣିଲି ଫ୍ୟାନ୍ଟା କିନ୍ତୁ ସେ ଫ୍ୟାନ୍ଟା ମୋର ମାନେ ଖରାପ ପଡ଼ିଲା ଆଉ ତାକୁ ଯେତେ ଇଏରେ ମାନେ ସ୍ପିଡ଼୍ରେ ଦେଲେ ବି ସିଏ ଜମା ଜୋରେ ବୁଲୁନି ପୁରା ଧିରେଧିରେ ବୁଲୁଛି ଆଉ ମୁଁ ମାନେ କଲର୍ ବି ତାର ମାନେ ଯେଉଁ କଲର୍ ଦେଇଥିଲା ସେ କଲର୍ ବି ଛାଡ଼ିଯାଇଛି ଆଉ ମାନେ ତିନିହଜାର ଟଙ୍କା ଦେଇକି ଆଣିକି ମୋର ମାନେ କିଛି ଲାଭ ହେଲାନି ଆଉ ସେଥିରେ ମାନେ ଧିରେଧିରେ ଧିରେଧିରେ ବୁଲିଲା ବେଳକୁ ମାନେ ସେ ହାୱା ତ ଜୋର୍ରେ ବାହାରୁନି ଆଉ ଯେ ଗରମଦିନରୁ ମାନେ ରକ୍ଷା ପାଇବା କେମିତି ସେଇ ଫ୍ୟାନ୍ଟାରେ ମାନେ ମୋର କିଛି ସୁବିଧା ହେଲା ଭଳିଆ ମୋତେ ଲାଗୁନି ଆଉ ସେଇ ଫ୍ୟାନ୍ଟାକୁ ମୁଁ ଭାବୁଛି ଯେ ଫେରାଇ ଦେବି ତାକୁ ରଖିକି ଆଉ କିଛି ହେବନି ଆଉ ତାକୁ ଫେରାଇ ଦେଇକି ମୁଁ ମୋର ଆଉ ଗୋଟିଏ ନୂଆ ଫ୍ୟାନ୍ ଆଣିବି ଆଉ